ମୋତେ ବହୁତ ଶୀତ ଋତୁ ଭଲ ଲାଗେ ଶୀତ ଋତୁରେ ବହୁତ ଫସଲ ପନିପରିବା କରିବାକୁ ବହୁତ ଇଚ୍ଛା ହୁଏ ସେଥିପାଇଁ ସ୍ଵେଟର୍ ମଫଲର୍ ଜ୍ୟାକେଟ୍ ପିନ୍ଧିବାକୁ ମୋତେ ବହୁତ ଭଲ ଲାଗେ ଶୀତ ଋତୁରେ ମୋତେ ଶୋଇବା ପାଇଁ ବି ବହୁତ ଇଚ୍ଛା ହୁଏ ଗରମ ଗରମ ଖାଇବା ରୁଟି ପରଟା ପୁରି ୟାକୁ ବି ବହୁତ ଭଲ ଲାଗେ ଖାଇବାକୁ ସେଥିପାଇଁ ମୋତେ ଶୀତ ଋତୁ ବହୁତ ଭଲ ଲାଗେ